ହେଲୋ କ'ଣ ଚାଲ ପାର୍କ ଟିକେ ବୁଲିକି ଆସିବା ଖରା ହେଲାଣି ଟିକେ ଚାରିଟା ଚାରିଟା ବେଳେ ହଁ ଚାରିଟା ହଁ ଚାରିଟା ବେଳେ ଯାଇ ଟିକେ ବୁଲାବୁଲି କରିକି ଆସିବା ତେଣୁ ବାହାରକୁ

ହଁ ହଁ ଚାଲିଛି ଆଉ ତିନିଟା କାମ ଟିକେ ବୁଲାବୁଲି କରି ପାର୍କରେ ରାତିରେ ସେ କାମଟା କରି ଦେଇ ଘରକୁ ଯିବା ହଁ ତିନି ଚାରିଟା କାମ ଟିକେ କରି ଦେଲେ ଗଲା କ'ଣ ମିନିମମ୍ ଦୁଇ ଚାରିଟା କାମ ମିଳିଗଲେ ହୁଁ ହୁଁ କ'ଣ ଇଲେକ୍ସନ ତ ପାଖାପାଖି ଆସିଲାଣି କ'ଣ କିଏ ଜିତିବ କ'ଣ ହୁଁ ହୁଁ କ'ଣ ମୋଦୀଟା ଆସୁ ମୋଦୀଟା କି ଉନ୍ନତି କରେଇଛି ଦେଶର ଟିକେ ଆସୁ କରୁ ଆଉ ମୋଦୀଟା ଦେଶକୁ ବଞ୍ଚେଇକି ରଖିଲା ନ ହେଲେ ତ ପାକିସ୍ଥାନ ଭିତରକୁ ପଳେଇ ଆସିଥାନ୍ତେ ହୁଁ ମୋଦୀର ମାନେ ତାର ଫେସ୍ରେ ଭଲ ଅଛିନା ସବୁ ମୁଁ ଇୟା ଆଗରେ ମୋଦୀ ଆସିବା ଦରକାରେ ଆଉ କ'ଣ ମୋଦୀ ଆସିବ ତାକୁ ହରାଇବ କିଏ ସେ ଆଉ ହରେଉବ କିଏ ଛୋଟ ଛୁଆ ପାଟିରୁ ମୋଦୀ ବାହାରୁଛି ଆଉ ମୋଦୀ ଆସିବ ଆଉ ଆଉ ତ ଆମର ଓଡ଼ଶାରେ ନବୀନ ଲେଖା ହୋଇଛି ଆଉ ଲେଖା ହେବ ଆସିବ ନବୀନ ଆସିବ କାଳିଆ ଯୋଜନା ଫାଳିଆ ଯୋଜନା ସବୁ କରିଛି ମାନେ ସେ ଆସିବ ଯିଏ କଲେ ବି ନବୀନା ଆସିବ ନବୀନା ବାବୁ ଆସିବ ଆଉ କ'ଣ ଖାଇବା ପିଇବା ହୁଁ ଓଃ ଓଃ କାମ ଚାଲୁ ହଁ ସେ ଯାଗାରେ ନା ସେ ସବୁ ଭିଜିଟିଂରେ ଆସିବେ ବା ଇଲେକ୍ସନ୍ଟା ଟାଇମ୍ ଷ୍ଟାର୍ଟ ହୋଇଗଲା ଦେଖା କରିବାକୁ ହଁ ଆଉ ତା ଯୋଗୁ ଏଇ ସମୟରେ ଯାହା ଦେବେ ଦେବେ ଆଉ ତା ପରେ ତ ଆଉ ଦେଖା ଦେବେ କି ନାଇ ସନ୍ଦେହ ଯାହା ହେଉ ପିଲାମାନେ ପାଇଲେ ନବୀନ ଦେଲା ନବୀନ ପଟ୍ଟନାୟକ ଦେଲେ ଆଠ ଦଶ ହଜାର ଦେଲେ ପିଲାଙ୍କୁ ପିଲା ଖୁସି ହ ହ ହ ହୁଁ ରାତିରେ ଦିଟା କାମ ଅଛି ଦୁଇଟା କାମ ସାରି ଦେଇ ନଅଟା ବେଳକୁ ଯିବା ଘରକୁ ଆଉ ଆଉ କ'ଣ କହ ଆଉ କ'ଣ ଖବର ଖାଇବାଟା ଖାଇବାଟା ଭଲ ହେଲା ତ ଓଃ କାମ ତ କାମ ତ ହୁଁ ହୁଁ ଠିକ୍ ଅଛି ଠିକ୍ ଅଛି

ଠିକ୍ ଅଛି ଠିକ୍ ଅଛି